ଆମ ଗ୍ରାମାଞ୍ଚଳରେ ପାଲ୍ଲା ବୋଲି ଏକ ଅନୁଷ୍ଠାନ ହୋଇଥାଏ ଯେତେବେଳେ ପାଲ୍ଲା ଅନୁଷ୍ଠାନ ହୋଇଥାଏ ପାଲ୍ଲା ଅନୁଷ୍ଠାନଟି ତିନିଦିନ ପାଇଁ ହେଇଥାଏ ତାହା ପୂର୍ବରୁ ଆଉ ପରେ ପର୍ଯ୍ୟନ୍ତ ଆମର କିଛିଟା ବନ୍ଧୁବାନ୍ଧବ ଆସି ଆମ ଘରେ ରହିଥାନ୍ତି ତ ଲୋକମାନଙ୍କ ସଂଖ୍ୟା ପ୍ରାୟ ବାର ରୁ ତେର ହୋଇ ଯାଇଥାଏ ତ ସମସ୍ତଙ୍କ ପାଇଁ ଯେତେବେଳେ ରୋଷେଇ କରିବାକୁ ହୁଏ ରୁଟି ସମସ୍ତଙ୍କ ପାଇଁ କମ୍ ସେ କମ୍ ତିଆରି ହୋଇଥାଏ ଚାଳିଶରୁ ପଚାଶଟା ତିଆରି ହୁଏ ରୁଟି ତ ସେସବୁ ରୁଟିକୁ ମୁଁ ମୁଁ ଆଉ ମୋର ଜଣେ ଦିଦି ଆମେ ଦୁଇଜଣ ମିଶିକି ବନାଇଥାଉ ମୁଁ ରୁଟି ବେଲି ଦେଇଥାଏ ଆଉ ମୋ ଦିଦି ରୁଟିକୁ ଝଟ ପଟ କରିକି ସେକି ଦେଇଥାଏ ଆଉ ସେଇ ସମୟରେ ମୋର ମାଆ ନହେଲେ ମୋର ଆଉ ଜଣେ ଦିଦି ସେ ତା'ସହିତ ଖାଇଆ ପାଇଁ କିଛି ବନାଇ ଦେଇଥାନ୍ତି ଆଉ ଯେଉଁଦିନ ଭାତ ହେବାର ଥିବ ସେଦିନ ଆମେ ଗୋଟେ ପଟରେ ଚୂଲିରେ ଯାଇ ଆମେ ଭାତ ବସାଇ ଦଉ ଆଉ ଗୋଟେ ପଟରେ ଗ୍ୟାସ୍ରେ ଭଜା ଆଉ ଗୋଟେ ପଟରେ ଡାଲମା ତିନୋଟି ଯାକ ଥରକରେ ହିଁ ବସାଇ ଦଉ ଆଉ ଥରକରେ ହିଁ ସବୁ ଜିନିଷ ହୋଇଯାଇଥାଏ ପ୍ରେସର୍ରେ ଆମେ ବସାଇ ଦଉ ଡାଲି ଡାଲିଟି ଜଲ୍ଦି ହେଇ ଯାଇଥାଏ ଚୂଲିରେ ଭାତ ବସାଇ ଦେଇଥାଉ ଭଜା ଗୁଡ଼ାକ ବି ଆମେ ସେଇ କଡ଼େଇରେ ବସାଇ ଦେଇଥାଉ ସବୁ ଜିନିଷ ବହୁତ ଭଲରେ ଆରମରେ ବହୁତ କମ ସମୟରେ ଆମର ସମ୍ପୂର୍ଣ୍ଣ ହୋଇଯାଇଥାଏ ଆମର ଗ୍ୟାସ୍ ମଧ୍ୟ ଖର୍ଚ୍ଚ ହୁଏ ନାହିଁ ପ୍ରେସର୍ କୁକର୍ରେ ରୋଷେଇ କଲେ ବହୁତ କମ ସମୟରେ ଡାଲି କିମ୍ବା ସବୁ ପନିପରିବା ଅଧିକ ସିଝାଇ ଦେଥାଏ ସେ ପ୍ରେସର୍ କୁକର୍ରେ ରୋଷେଇ କରିବା ମାନେ ଗ୍ୟାସ୍ର ବହୁତ ବଚତ ଆମେ କରିପାରିବା ବହୁତ ବଞ୍ଚାଇ ପାରିବା ଆମେ ଗ୍ୟାସ୍କୁ ଆମେ ଯଦି ପ୍ରେସର୍ କୁକର୍ରେ ରୋଷେଇ କରୁଛନ୍ତି ସେଇଟା ହେଉଛି ଗୋଟେ ବହୁତ ଭଲ ଗୋଟେ ଜିନିଷ ଯେଉଁଟାକି ଆମ ସବୁ ଘରେ ରହିବା ଦରକାର କାହିଁକି ନା ଗ୍ୟାସ୍ର ତ ବହୁତ ପଇସା କିନ୍ତୁ ଆମେ ଯଦି କଡ଼ାଇ କିମ୍ବା ହାଣ୍ଡି ପରିବର୍ତ୍ତେ ଆମେ ପ୍ରେସର୍ କୁକର୍ର ବ୍ୟବହାର କରୁଛନ୍ତି ତା'ହେଲେ ଆମେ ବେଶି ଲାଭରେ ରହିବା ଆମର ବହୁତ ଗ୍ୟାସ୍ ବଞ୍ଚିଯିବ ତେଣୁ ଆମକୁ ଗ୍ୟାସ୍ର ବ୍ୟବହାର କରିବା ଦରକାର ଆମେ ମୁଁ ଏହିଭଳି ଭାବରେ ହିଁ ମୋର ସବୁ ରୋଷେଇ ଗୁଡ଼ିକ ସମ୍ପୂର୍ଣ୍ଣ କରିଥାଏ ଏହା ହିଁ ମୋର ଗୋଟେ ମୂଳ ଯୋଗ